କାର୍ଯ୍ୟ ମୋ ଅର୍ଡ଼ର୍ ପାଇଁ ପେମେଣ୍ଟ ସଫଳ ହୋଇଛି ନା ନାହିଁ ଯାଞ୍ଚ କରନ୍ତୁ ଘଟଣାର ରୂପରେଖ ଆପଣମାନଙ୍କ ଖାଦ୍ୟ ଅର୍ଡ଼ର ପାଇଁ ପେମେଣ୍ଟ କରିଛନ୍ତି କିନ୍ତୁ ତା ସଫଳ ହୋଇଛି ନା ନାହିଁ ଆପଣ ସୁନିଶ୍ଚିନ୍ତ ନୁହଁନ୍ତି ଆପଣ ଏହାର ଆପ୍ କିମ୍ବା ୱେବସାଇଟ୍ ଖୋଲି ଆପଣ ଅର୍ଡ଼ର ପାଇଁ ପେମେଣ୍ଟ ସଫଳ ହୋଇଛିି ନା ନାହିଁ ଯାଞ୍ଚ କରନ୍ତୁ